ବ୍ୟବସାୟ ଆରମ୍ଭ କରିବାରେ ଗ୍ରାମ ଲୋକମାନେ ବହୁତ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ଯେ ପ୍ରକାର କାହାର ବ୍ୟବସାୟ ଆରମ୍ଭ କରିବା ଭିତରେ ପଇସା ନ ଥାଏ ସିଏ କେମିତି ସେଇଟା ଆରମ୍ଭ କରିବ ଜାଗା ନଥାଏ କେଉଁଠି ସେ ବିକ୍ରି କରିବ ଠିକ୍ ବଜାର ମିଳେନି ଏ ଏଇ ମାନଙ୍କୁ ସହଯୋଗ କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁ ସେମାନଙ୍କୁ ବିଭିନ୍ନ ପ୍ରକାର ଋଣ ଆକାରରେ ଟଙ୍କା ଯୋଗାଇ ଦେଲେ ସେମାନେ କେମିତି ବ୍ୟବସାୟ କରିବେ ତା ସାହିତ ମାର୍କେଟିଙ୍ଗ୍ ତା ସାହିତ ମାର୍କେଟିଙ୍ଗ୍ ଆଉ ଠିକ୍ ଜାଗାରେ ଦେଲେ ସେମାନେ କେମିତି ଠିକ୍ ସେ ବ୍ୟବସାୟ କରିପାରିବେ